ଆମ ବୈଷିକ କ୍ଷେତ୍ରରେ କହିବାକୁ ଗଲେ ଆମ ରେଭେନ୍ସା କଲେଜ ଏଫ୍ ଏମ୍ କଲେଜ ଏଇସବୁରେ କ୍ୟାରିୟର୍ ବନାଇବାକୁ ଚାହୁଁଥିଲେ ଫିଜିକ୍ସ କରିବାକୁ ପଡ଼ିଥାଏ ସେଇଥିରେ ସବୁ ମଣିଷ ହେବେ ଆଉ